ସୋନପୁରରୁ ବୌଦ୍ଧକୁ ଯିବା ପାଇଁ ଚାହୁଁଛି ପନ୍ଦର ତାରିଖରେ ଯିବା ପାଇଁ ଚାହୁଁଛି ଆପଣଙ୍କର ଟ୍ୟାକ୍ସି ଫ୍ରି ଅଛି କି ଆପଣ ଯାଇପାରିବେ କି ପନ୍ଦର ତାରିଖରେ